ଆମେ ଯେତେବେଳେ ନିଜ ରାଜ୍ୟ ବାହାରକୁ ଆମେ ଯେତେବେଳେ ଯାଉ ସେତେବେଳେ ଆମକୁ ସବୁବେଳେ ସତର୍କତା ରହି ଅବଲମ୍ବନ କରିବାକୁ ପଡ଼େ କାହିଁକି ନା ଆମେ ଯେହେତୁ ନିଜ ଏରିଆ ଛାଡ଼ିକି ଅନ୍ୟ ଏରିଆକୁ ଯିବୁ ସେ ଏରିଆ ବିଷୟରେ କିଛି ଜାଣିନୁ କେଉଁଠି କଣ କେମିତିର ଲୋକ ରହୁଛନ୍ତି ସେମାନଙ୍କର ମାଇଣ୍ଡରେ ଆମକୁ ଦେଖିଲାପରେ ସେମାନେ କଣ କଣ ଭାବୁଛନ୍ତି ତ ସେଇ ଜିନଷ ଆମେ ଜାଣିନୁ ନା ତ ସେଥିପାଇଁ ଆମୁକୁ ସେଠାକୁ ଯାଇକି ସତର୍କତାର ସହିତ ରହିବାକୁ ପଡ଼େ ଆଉ ସେହି ରାଜ୍ୟକୁ ଗଲେ ସେହି ରାଜ୍ୟର କିଛି ଭାଷା ଆମେ ଯେମତି ହେଲେବି ଜାଣିବା ଦରକାର ନହେନେ ନାହିଁ ସେ ଜାଗାର ଭାଷା ଆମେ ନ ଜାଣିବା ତ ଆମେ କିଛି ବି କରିପାରିବାନି କାହିଁକି ନା ସେ ଜାଗାର ଭାଷା ହେଲେ ଆପଣ ଖାଇପାରିବେ ବୁଲିପାରିବେ ସବୁ କରିପାରିବେ ତ ସେଥିପାଇଁ ସେ ଜାଗାର ଭାଷା ବିସୟରେ ଆମକୁ ନିହାତି ଜାଣିବା ଦରକାର ଆଉ ପାଖାପାଖି ଏରିଆ ହେଲେ ଯଦି କେଉଁ ସାଙ୍ଗ ଯଦି ଆପଣଙ୍କ ସେଠାରେ ଥିବ ତ ସେଠାରେ ଆପଣଙ୍କୁ ସୁବିଧା ହେବ ଯେ ଆପଣ ସେଠାରେ ବୁଲାବୁଲି କରିପାରିବେ ସବୁ କରିପାରିବେ କିନ୍ତୁ ଯେତେବେଳେ ଆମେ ଅଲଗା ଦେଶକୁ ଯିବା ତ କି ଗାଁ ମାନେ ରାଜ୍ୟକୁ ଯିବା ତ ଆମ ନିଜକୁ ସବୁବେଳେ ସତର୍କତା ରହିବାକୁ ପଡ଼ିବ ଏବଂ ତୁମ ସାଙ୍ଗରେ ଯେଉଁ ପରିବାରବି ଯାଇଥିବ ତାଙ୍କୁବି ସତର୍କତାର ସହିତ ଦେଖିବାକୁ ପଡ଼ିବ କାହିଁକି ନା ତୁମେ ଯେହେତୁ ଘରର ମୁଖିଆ ହେଇଥିବ କି ତୁମ ଯେହେତୁ ତୁମ ଫ୍ୟାମିଲି ମେମ୍ବର୍ ଯାଉଛନ୍ତି ତାଙ୍କୁ ନଜର ରଖିକି ତୁମେ ସବୁବେଳେ ସତର୍କତାର ସହିତ ରହିବାକୁ ପଡ଼ିବ ତ ଏମିତି ସମସ୍ତଙ୍କୁ ସବୁବେଳେ ସଚେତନ ରଖିବା ନିହାତି ଦରକାର କାହିଁକି ନା ବାହାର ରାଜ୍ୟକୁ ଗଲେ ନିଜକୁ ସତର୍କତା ରଖିବା ସହିତ ସମସ୍ତଙ୍କୁ ବି ନିଜ ଲୋକଙ୍କୁ ଦେଖିବା ଦରକାର